ହ୍ୟାଲୋ ଆଲବ୍ ଏଜେନ୍ସି ଆଜ୍ଞା ନମସ୍କାର୍ ମୁଁ ଜଗସୁନ ବାରିକ୍ ଦୋହରୁ କହୁଛି ଆଜ୍ଞା ହଁ ଦେଖନ୍ତୁ ତ ଏତେବେଲେ ହେଲାନ ଆପଣଙ୍କର ଡ୍ରାଇଭର୍ ନାଇଁ ଆସିବାର୍ ତାଲିକେ ମୋର୍ କାମ୍ କବାର୍ ଅଛି କି ନାଇଁନ ମୋର୍ କାମ୍ କବାର୍ ଅଛେ ଆଜ୍ଞା ଆପଣ ଏତ୍କି ଲେଟ୍ କଲେ ହେବାକାଁ ମୋର୍ ନଅ ବଜେ ଯିବାର୍ ଥିଲା ଆପଣ ଆସିକିରି ୟେଦି ସାଡ଼େ ଦଶଟା ବାଜିଲାନ ଆପଣ ଗୋଟେ କାମ କରୁନ୍ ମୁଇଁ ଆର୍ ପନ୍ଦର ମିନିଟ୍ ଜଗି ପାରବି ଏ ପନ୍ଦର ମିନିଟ୍ ଭିତରେ ଆପଣ ଯଦି ଡ୍ରାଇଭର୍ ନାଇଁ ଆସିଲା ତାହାଲେ ମୁଇଁ ଆପଣଙ୍କ ଟାକେ କ୍ୟାନ୍ସେଲ୍ କରୁଛି ନାଇଁ ନାଇଁ ନାଇଁ ନାଇଁ ମୁଇଁ ଆପଣଙ୍କର କେନ୍ସି କଥା ନାଇଁ ଶୁନେ ଆପଣ ତ ପଇସା ନେଲାବେଳକେ ଆଗତୁରା ପଇସା ନେଇଯାଉଛଁ ଆପଣଙ୍କ ଗାଡ଼ି ଠିକ୍ ଭାବରେ କା ହେଲା ନାଇ ପଠାବାକୁ ଆସଲାନୋ ଡ୍ରାଇଭର୍ ଆଇଲାନୋ ଏବେ କେତେବେଲେ ଆଇଲାନୋ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ମନିକେ ସେ ନାଇଁ ପହଞ୍ଚିବାର୍ ତାନି ମନିକେ ପହଞ୍ଚିଥିଲେ ଆପଣଙ୍କୁ କାଁ ହେଲା ଯେ ଫୋନ୍ କରିଥିତି ଠିକ୍ ଅଛି ଆପଣଙ୍କ ଡ୍ରାଇଭର୍ଟା ଏଡ଼େ ବଦମାସିଆ ଲୋକ ଯେ ମୋର୍ ପାଖକେ ସାଢେ ଦଶଟା ହେଲାନ ବି ନାଇଁ ପହଞ୍ଚିବାର୍ ସେଥିର୍ ଲାଗି ମୁଇଁ ଆପଣଙ୍କର ଗାଡ଼ିକୁ କ୍ୟାନ୍ସେଲ୍ କରୁଛେଁ ଆର୍ ଆପଣ ଦୟାକରି ମୋର୍ ପଇସା ପଠେଇ ଦଉନ୍